ମୋର ଗର୍ବିତ ସଫଳତାର କାହାଣୀ ମୁଁ ଛୋଟବେଳୁ ଆଜି ପର୍ଯ୍ୟନ୍ତ ସ୍କୁଲ କଲେଜରେ ଯେତେ ବି ଖେଳ ହେଇଥାଏ ମୁଁ ସବୁଥିରେ ପ୍ରତିଯୋଗିତା ରେ ଭାଗ ନେଇଥାଏ ଏବଂ ସବୁ ଖେଳରେ ମୁଁ ଭଲ ପ୍ରଦର୍ଶଣ ବି ମୁଁ ଦେଇଥାଏ ଭଲ ପ୍ରଦର୍ଶନ ଦେଇକି ମୁଁ ଫାଷ୍ଟ ସେକେଣ୍ଡ ବହୁତ ଥର ବି ହେଇଛି ସାର୍ଟିଫିକେଟ ବି ବହୁତ ପାଇଛି ସ୍କୁଲରୁ କଲେଜରୁ ଏବଂ ସେ ଏହା ହିଁ ମୋର ଗର୍ବିତର ସଫଳତାର କାହାଣୀ